ଭାଇ କାଲି ଆସି ମୁଁ ଗୋଟେ କ୍ୟାମେରାଟେ ନେଲି ଆଜି ଆଜି କ୍ୟାମେରା ଖରାପ ହେଇଗଲା ଏମିତି କି କଥା ଏ କି ପ୍ରକାର କ୍ୟାମେରା ମୋତେ ଦେଇଛ ତୁମେ ଆପଣଙ୍କୁ ତ ଠିକ୍ କ୍ୟାମେରା ଦିଆହେଇଥିଲା କ୍ୟାମେରା ଠିକ୍ କ'ଣ ଅଛି କେମିତି ଭଲ ଥବ ଏବେ ଚେକ୍ କରନ୍ତୁ କାଲି ନେଇଗଲି କ୍ୟାମେରା ଆଜି ଦେଖିଲା କ୍ୟାମେରା ଖରାପ ହେଇଯାଇଛି ଏମି ଏମିତି କେମିତି ହେବ ଏଇ ତ ଭଲ କଥା ନୁହଁ ନା ଆମ ପଇସା ପଇସା ଗଲା କ୍ୟାମେରା ବି ନାହିଁ ଏ କିି ଲାଭ ନିଅନ୍ତୁ ଆମେ ଆପଣଙ୍କ କ୍ୟାମେରା ଦେଖୁଛୁ କ'ଣ ହେଇଛି କ୍ୟାମେରା ତ ଖରାପ ହେଇଯାଇଛି ଆପଣ କ ଖରାପ କରିଛନ୍ତି ନା ଇଏ ହେଇଯାଇଛିି ଅଟୋମେଟିକ୍ ହେ ଭାଇ ମୁଁ କାଇଁ ଖରାପ କରିବି କାଲି କ୍ୟାମେରା ନେଇକି ଯାଇିଥିଲି ଦେଢ଼ଲକ୍ଷ ଟଙ୍କାର କ୍ୟାମେରା ମୁଁ ଖରାପ କରିଦେବି ଏ କି କଥା ନା ଭାଇ ଆପଣଙ୍କ ଠି କିଛି ନାଇଁ ହେଲେ କ୍ୟାମେରା ତ ଖରାପ ହେଇଯାଇଛି ଆମେ ଏବେ କ'ଣ କରିବୁ ଏ ମୁଁ କ'ଣ କରିବି ମୁଁ ତ ଦେ ଦେଢ଼ ଲକ୍ଷ ଟଙ୍କାରେ କ୍ୟାମେରା କାଲି ନେଇ ଗଲି ଆଜି ଖରାପ ହେଇଯିବ ତ ଆପଣଙ୍କଠାରୁ ଆଉ କେମିତି କିଏ କ'ଣ ଭରସାରେ କିଛି ଜିନିଷ ନବ କିଛି ତ ନେଇ ହବନି ନା ହେଲେ ଭାଇ ଇଏ କ୍ୟାମେରା ତ ଖରାପ ହେଇଯାଇଛି ଆମେ ଆକୁ ୱାରେଣ୍ଟି କାର୍ଡ଼ ବା ବନାଇ ନ ଥିଲେ ମୋ ଆମେ ଆକୁ ସଜାଡ଼ି ପାରିବୁ ଆପଣ ସଜାଡ଼ିଲେ ଆପଣ ଆହୁରି ପଚାଶ ଷାଠିଏ ହଜାର ଖର୍ଚ୍ଚ ହବ ପଚାଶ ଷାଠିଏ ହଜାର କ'ଣ କାଲି କ୍ୟାମେରା ନେଲି ତମଠାରୁ ଆଜି ଖରାପ କରିଦେଇଦଉଛ ଡୁପ୍ଲିକଟ୍ କ୍ୟାମେରା ଦଉଛ ମୋ ପଇସା ଗଲା ଫୁଣି ମୁଁ ପଚାଶ ଷାଠିଏ ହଜାର ଖର୍ଚ୍ଚ କରିବି ଆଉ ସେମିତି ହେପାରିବନି ଆପଣ କ୍ୟାମେରା ନୂଆ କରିିଦିଅନ୍ତୁ ମୋତେ ନହେଲେ ନୂଆ କ୍ୟାମେରା ଗୋଟେ ଦିଅନ୍ତୁ ସେମିତି ହେଇପାରିବନି ଭାଇ କ୍ୟାମେରା ଆପଣ ହେଲା ୱାରେଣ୍ଟି କାର୍ଡ଼ କରିଥିଲେ ହେଇ ଥାଆନ୍ତା ଟୋ ୱାରେଣ୍ଟି କାର୍ଡ଼ ଠିକ୍ କ'ଣ ଅଛି ଆପଣ କ୍ୟାମେରା ଆଜି ଖରାପ କ୍ୟାମେରା ମୋତେ ଦେଇଛନ୍ତି ନୂଆ କ୍ୟାମେରା ଆଉ ଗୋଟେ ଚେଞ୍ଜ କରି ଦେବେ ୱାରେଣ୍ଟି କାର୍ଡ଼ଟା ଏଠି କ'ଣ କାମ କ'ଣ ଟା ଏଠି କ୍ୟାମେରା ଖରାପ ହେଇଛି ମାନେ ଆଉ ଗୋଟେ କ୍ୟାମେରା ଦେବେ ଆପଣଙ୍କଠୁ କାଲି ନେଇ ଯାଇଛି ଆଜି କ୍ୟାମେରା ଖେରାପ ଖରାପ ହେଇଯିବ ତା'ହେଲେ ଏମିତି କେମିତି ହବ ଭଲ ଲୋକ ତ ନୁହଁ ନା ସେମିତିଆ ଲୋକ କ'ଣ ପୋଲିସ କମ୍ପଲେନ୍ କରିବି ନାଇଁ ଏବେ ପୋଲିସ କମ୍ପ୍ଲେନ୍ କରିବା କିଛି ଦରକାର ନାହିଁ ଆପଣ କାମ କରନ୍ତୁ କ୍ୟାମେରା ଆମକୁ ଆଜି ଦେଇଯାଆନ୍ତୁ କାଲିକି ଆସିକି ଆଉ ଗୋଟେ କ୍ୟାମେରା ଆମେ ସଜାଡ଼ି ଥବୁ ନହେଲେ ଆପଣ ଆସି କାଲିକି ନେଇଯିବେ କାଲି ଭିତରେ ଜଲ୍ଦି କରିକି ଦିଅନ୍ତୁ ନହେଲେ କିଛି ଭଲ ହବନି